ମୋ ସାଙ୍ଗ ଯେଉଁ ଚ୍ୟାଲେଞ୍ଜ ଦେଇଥିଲା ଯେ ମୁଁ ନୂଆ ଡ୍ରେସ୍ ସିଲେଇ କରିବା ପାଇଁ କାରଣ ମୁଁ ସେଇ ବିଷୟରେ କିଛି ଜାଣିନଥିଲି ତେଣୁ ମୋ ସାଙ୍ଗ ମୋ ସହିତ ଚ୍ୟାଲେଞ୍ଜ ରଖିଥିଲା ସେଥିପାଇଁ ମୁଁ ଆମ ପଡ଼ୋଶୀ ଘରେ ଥିବା ଭାଉଜଙ୍କ ପାଖରେ ସିଲେଇ ଶିଖି ଥିଲି ଏବଂ ଏହାପରେ ମୁଁ ନୂଆ ଡ୍ରେସ୍ ସିଲେଇ କରି ମୋ ସାଙ୍ଗକୁ ଦେଇଥିବା ଚ୍ୟାଲେଞ୍ଜ ପୂରଣ କରିଥିଲି କିନ୍ତୁ ମୁଁ ଯେଉଁ ଡ୍ରେସ ସିଲେଇ କରିଥିଲି ସେଥିରେ ପଟିଆଲା ପ୍ୟାଣ୍ଟ ସିଲେଇ କରିବା ବହୁତ କଷ୍ଟକର ଥିଲା କିନ୍ତୁ ମୋ ସାଙ୍ଗର ଚ୍ୟାଲେଞ୍ଜ ଯୋଗୁଁ ମୁଁ ସେ ସବୁ ଭଲରେ ସିଲେଇ କରିପାରିଥିଲି